ଆଜି ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶର ସମସ୍ୟା ଗୁଡ଼ିକ ହେଲା ଜଙ୍ଗଲ କଟା ଯାଉଛି କଟା ଯିବା ଦ୍ୱାରା ବର୍ଷା କମ ହେଉଛି ଅମ୍ଳଜାନ ଓ କମି ଯାଉଛି ତେଣୁ ଲୋକେ ନାନାଦି କଷ୍ଟ ପାଉଛନ୍ତି ସହର ମାନଙ୍କଠୁ ଅଳିଆ ଆବର୍ଜନା ପାଣି ଯାଇ ନଦୀରେ ମିଶିବା ଦ୍ୱାରା ନଦୀ ପାଣି ଦୂଷିତ ହେଉଛି ଦୂଷିତ ହେବା ଦ୍ୱାରା ନାନା ରୋଗ ବେମାର ମଣିଷ ଠି ହେଉଛି ବର୍ଷା ନ ହେବାରୁ ଚାଷବାସ ହୋଇପାରୁ ନାହିଁ ଚାଷବାସ ହୋଇପାରୁନି ଖରା ଦିନେ ବେଶି ଖରା ହେଉଛି ବର୍ଷା ଠିକ ବେଶୀ ହେଉନି ବର୍ଷା ଦିନେ ଶୀତ ବି ଜମା ହେଉନାହିଁ ଏମିତି ନାନା ରୋଗ ବେମାର ବାହାରୁଛି ଠିକ ଟାଇମ୍ରେ କିଛି ନ ହେବାରୁ ଖରା ହେଉନି କି ବର୍ଷା ହେଉନି ଠିକ ଟାଇମ୍ରେ ଏହିପରି ଅନେକ ପରିବର୍ତ୍ତନ ହୋଇଯାଉଛି ଭାରତ ଭିତରେ ଆଉ